ବରଗଡ଼ ଜିଲ୍ଲାରେ ଇହାଦେ ମୌସମ୍ଟା ଟିକେ ଥଣ୍ଡା ଅଛି ଖରା ବି ଅଛି ହେଲେ ବର୍ଷାର ବର୍ଷା ବି ଏବେ ଦିନେ ଦୁଇ ଦିନ୍ ପରେ ହୋଇଥିଲା ତାପରେ ଆମ୍ବ୍ ବଉଲ୍ ଆମ୍ବ୍ ବଉଲ୍ ତ ଧୁମା ଧୁମ୍ ଆଇସଛି ଏଇ ବର୍ଷ ବହୁ ଗାମ୍ ଫଲ୍ବା ବାଇ କିରି ଜନା ପଡ଼ୁଛେ ହେତିର୍ ଲାଗି ବୋଲି କରି ଯେନ୍ ବର୍ଷ ଆମ୍ବ୍ ବଉଲ୍ ଆସିଛେ ସେ ମାସେ ଘିଡ଼ି ଘିଡ଼ି ଚଡ଼କ୍ ବି ବେଶୀ ହେସି ବୋଲେ ବର୍ଷାର ବି ଇଟା ଖରା ଆସ୍ବା ଖରା ପରେ ବର୍ଷା ଆସ୍ବା ଏମ୍ତି ମୌସମ୍ଟା ଚାଲିଛେ ସବୁ ବେଲେ ଆରି ଇ ବର୍ଷ କେ ଜାନେ କାଣା ହେବା ଯେ ସେ ମାର୍ସୁଁ ତ ଖରା ହୋଇ ବସଲାନ ମାଘ୍ ଅଛି ଫଗୁନ୍ ଅଛି ଚୈତ୍ ଅଛି ବୈଶାଖ ଅଛି ଜ୍ୟେଟ୍ ଅଛି ଏତ୍କି ଯଦି ଖରା ହେଇଗଲା ବୋଲେ ତ ଦୁନିଆ ସବ୍ ଶେଷ୍ ହେଇ ଯିବାରେ ଆରେ ବୁଆ ମାନେ ଦେଖ ଏଇଥିର୍ ଗୁଟେ କାଣା ବିଚାର କରବ୍ ଯେ କର